ଓଃହୋ ମତେ ବହୁତ ଜୋରରେ ଭୋକ ହେଲାନ ଡେଲିଭରି କରିଥିଲି ଅର୍ଡ଼ର ଗୋଟେ ସେଇଟା ଆସି ନାଇ କଣ କରୁଛି ଏତେ ଡେରି ହେଉଛି ହଉ ଟିକେ ଦେଖ୍ସିଁ ତ ଯାଇକିରି ୱେବସାଇଟ୍ରେ କାଣା ଦେଖୁଛେ ଯେ କେତେ ଦୂର ଆଏଲା ନ ଯେ ସେ ଆପ୍ରେ ଟିକେ ଦେଖ୍ସି ଓଃହୋ ଅର୍ଡ଼ରଟା ମନମୁଣ୍ଡାରେ ଅଛି ଆଉ ମନମୁଣ୍ଡାରୁ ଆସିଲାବେଳକେ ଆହୁରି ଅଧ ଘଣ୍ଟା ପଇଁଚାଳିଶି ମିନିଟ୍ ଲାଗିଯିବା ହେତକିବେଲ ତକ ତ ମତେ ବହୁତ ଜୋରରେ ଭୋକ ହବାନ କାଣା କରବି ହଉ ଠିକ୍ ଅଛେ ଆସୁ ଯେତେ ସମୟ ଲାଗିବ ଲାଗୁ ଖାଇବା ତ ଆଣିଦବ ଆସିଲେ ଖାଇବି ଆଉ